ଓଡ଼ିଶାରେ ଆମ ଜିଲ୍ଲାରେ ଶିକ୍ଷାଗତ ସଚେତନତା ଲୋକ ବହୁତ ଅଛନ୍ତି ତ ଜିଲ୍ଲାରେ ଆମର ଆମ ଜିଲ୍ଲାରେ ବହୁତ ଆଦର୍ଶ ସ୍କୁଲ୍ ନବଦୋୟ ସ୍କୁଲ୍ ତ ରାଜ ମହାରାଜାଙ୍କ କାଳର ଯେଉଁ ସ୍କୁଲ୍ମାନେ ଅଛି ତ ସେମାନେ ବି ସେଇ ସ୍କୁଲ୍ମାନେ ଏବେ ବି ଅଛି ପ୍ରତିଷ୍ଠିତ ଅଛି ତ ଆମେ ଗର୍ବିତ ଆମ ଜଗତସିଂହପୁର ଜିଲ୍ଲାରେ ଏତେ ସଚେତନତା ପିଲାଙ୍କର ପାଠପଢ଼ା ପାଇଁ ସୁଯୋଗ ରଖିଛନ୍ତି ତ ଧନ୍ୟବାଦ କରୁଛି ରାଜା ମହାରାଜାମାନଙ୍କୁ ସେମାନେ ଆମ ପାଇଁ ଏଇ ସ୍କୁଲ୍ର ସବୁ ପ୍ରତିଷ୍ଠା କରିକି ଯାଇଥିବାରୁ